ଆମ ଭୁବନର କିମ୍ବଦନ୍ତୀ ହଉଛି କଂସା ପିସଳ କଂସା ପିତ୍ତଳ କଂସା ପିତ୍ତଳ ଆମର ବହୁତ ପୂର୍ବରୁ ମାନେ ପୁରାତନର ଜିନିଷ ତିଆରି ହେଉଛି ସେଥିରେ ବାହାରୁ ବହୁତ ମାନେ ଜିନିଷ ଯାଉଛି ଜିଲ୍ଲା ରାଜ୍ୟ ସମସ୍ତଙ୍କୁ ପଠାଯାଉଛି କାରଣ ଆମ ଜିନିଷ ପ୍ରସିଦ୍ଧ ନା ସେଥିପାଇଁ ଜିନିଷଟା ପଠାଯାଉଛି ତ ସେଥିରୁ ବି ଆମର ବହୁତ ଜିନିଷ ତିଆରି ହେଉଛି ଯଥା ଆମର ଥାଳି ହେଉ ଆଉ ଠାକୁରଙ୍କ ମୂର୍ତ୍ତି ହେଉ କଂସା ହେଉ ଏସବୁ ଜିନିଷ ସବୁ ତିଆରି ହେଉଛି ଆମର ଏ ଯେଉଁ ଆମର ଯେଉଁ ଜିନିଷ ନା ବହୁତ ଭଲ ଧରଣର ସେଥିପାଇଁ ବାହାରୁ ଲୋକ ଆସିକି ମଧ୍ୟ ଆମ ଜିନିଷକୁ ନେଇକି ଯାଉଛନ୍ତି କି ବାହାରକୁ ଆମର ପଠା ବି ଯାଉଛି ତ ଆମର ଭୁବନର ଆହୁରି ଗୋଟିଏ ଜିନିଷ ହେଲା ଆମର କିମ୍ବଦନ୍ତୀ ହେଲା ଆମର ଯେଉଁ ବଳଦ ଯାତ୍ରା ବହୁତ ପୁରାଣରୁ ପୁରାତନରୁ ବଳଦ ଯାତ୍ରା ଆମର ବଳଦରେ ଆମର ଯେଉଁ ଆମର ଲୋକ ଅଛନ୍ତି ସବୁ ନେଇକି ଯିବେ ଜିନିଷ ଯେଉଁ ସେଇଥିରେ ନେଇକି ଯାଆନ୍ତି ବାହାରକୁ ଯେଉଁ ଆମର ବେପାର ଫେପାର କରିବା ପାଇଁ ତ ସେଇ ଜିନିଷଟାକୁ ଆମର ମାନେ ମନେରଖିବା ପାଇଁ ଏବେବି ଆମର ବଳଦ ଯାତ୍ରା ହେଉଛି ତ ବଳଦ ଯାତ୍ରା ହେଉଛି ଆମର ଦଶହରାରେ ସେଇଠି ଆମ ବଳଦଙ୍କୁ ପୂଜା କରାଯାଏ ବହୁତ ଲୋକ ବାହାରୁ ବି ଆସନ୍ତି ତ ବାହାରୁ ଯେଉଁ ବାହାରୁ ଯେଉଁ ଲୋକ ବି ଆମର କାମ କରୁଛନ୍ତି ସେ ବଳଦ ଯାତ୍ରା ପାଇଁ ସେ ଲୋକ ଆସୁଛନ୍ତି ଆମମାନ ମାନେ ନିଜ ପରିବାରକୁ ଆସୁଛନ୍ତି ଖୁସି କରୁଛନ୍ତି ବଳଦ ଯାତ୍ରାରେ ବହୁତ ଖୁସି ବି ହେଉଛି